ହ୍ୟାଲୋ ହଁ ଭାଇ ଆଉ ଯେଉଁ ଆମେ ବୁକ୍ କରିଥିଲୁ ଯିବା ପାଇଁ ସାରଳାଙ୍କ ମନ୍ଦିର ଆଉ ବାଲେଶ୍ୱର ଠାକୁରଙ୍କ ପାଖକୁ ଆଜ୍ଞା ଆଜ୍ଞା ଆଉ ମୟୂରଭଞ୍ଜ ହଁ ଆଉ କ'ଣ କରିବା ଭାଇ ଟିକିଏ ଅସୁବିଧା ହୋଇଗଲା ଆଉ ଯାଇପାରୁନି ଆଉ ନାଇଁ ଅସୁବିଧା ପଡ଼ିଗଲା ଏଇ ମାଉସୀ ଘରରେ ମାନେ ଅର୍ଜେଣ୍ଟ୍ ଇଏ କାମ ଅଛି ତ ସେଇଠିକୁ ଯିବାକୁ ପଡ଼ିବ ପୁରା ଫ୍ୟାମିଲି ଯିବେ ଆମର ନା ଆଉ ଯାଇହେବନି ଆଜ୍ଞା ହଁ ବୁକିଂ ତ କରିଦେଇଥିଲୁ ଆଡ଼୍ଭାନ୍ସ ବି ଦେଇଥିଲି କିନ୍ତୁ ଏବେ ଚେଞ୍ଜ୍ କରିବାକୁ ପଡ଼ିବ ଯଦି ହେଉଛି ତ ଆମେ ନେକ୍ସଟ୍ ମନ୍ଥ୍ରେ ଯିବା ପାଇଁ ପ୍ଲାନିଂ କରିବୁ ଆଜ୍ଞା ହଁ ହଁ ନାଇଁ ନାଇଁ ଆପଣ କହୁଛନ୍ତି ଯେ ଆପଣ ବୁକିଂ କରିଦେଇଛନ୍ତି ମୁଁ ବୁଝିପାରୁଚି ଆପଣଙ୍କ ଅସୁବିଧା କିନ୍ତୁ ଆମର ବି ତ କିଛି ପ୍ରୋବ୍ଲେମ୍ ଅଛି ନା ଆଉ ଯାଇ ହେଉନି ଆଉ ହଁ ଆପଣ ଟିକିଏ କାମ କରିବେ ଆର ମାସ ପନ୍ଦର ତାରିଖକୁ ବୁକିଂ କରିଦେବେ ଆଜ୍ଞା ହଁ ହଁ ଆମର ପୁରା ଫ୍ୟାମିଲି ଯିବୁ ଆମେ ଛଅ ସାତ ଜଣ ଯିବୁ ତା' ଦେହରେ ଆମର ରିଲେଟିଭ୍ ବି ଯିବେ ସେଇ ହେଇ ହେଇ ଚାରି ପାଞ୍ଚ ଜଣ ଭିତରେ ଆମେ ଯିବୁ ଆଜ୍ଞା ହଁ ହଁ ହଁ ହଁ ଯେତିକି ପଇସା ଆପଣ କହିଥିଲେ ସେଇ ପାଞ୍ଚ ହଜାର ଆମେ ତ ଦେଇଦେଇଛୁ ଆପଣଙ୍କୁ ତିନି ହଜାର ଆଉ ଦୁଇ ହଜାର ଆପଣ ନେଇଯିବେ ଆଉ ହଁ ତାକୁ ଛାଡ଼ିକି ଆପଣ ଯାହା ଗାଡ଼ି ଖର୍ଚ୍ଚ ଯାହା ବିି ପେଟ୍ରୋଲ୍ ଇଏ ସେସବୁ ଦିଆଯିବ ଆଜ୍ଞା ହଉ ହଉ ହଉ ହଉ ଆପଣ ବୁକିଂ କରିଦେଇଥାନ୍ତୁ ହଁ ହଉ ହଉ ନାଇଁ ନାଇଁ ଯାହା ପ୍ଲାନିଂ ହୋଇଥିଲା ଯେଉଁ ପ୍ଲେସ୍ରେ ଆମର ଯିବାରଥିଲା ଆମେ ସେହି ପ୍ଲେସ୍ରେ ହିଁ ଯିବା ହଉ ହଁ ହଁ ସେଇ ସେଇ ମୁଁ ଯେଉଁ କହୁଥିଲି ଯେଉଁ ଆମର ଯିବା ସାରଳାଙ୍କ କତିକି ପ୍ରଥମେ ସାରାଳାଙ୍କୁ ଦର୍ଶନ କରି ତା'ପରେ ଯାଇକି ଆମେ ବାଲେଶ୍ଵର ମୟୂରଭଞ ଯିବା ହଁ ବାଲେଶ୍ୱର ଯିବା କାହିଁକିନା ବାଲେଶ୍ୱର ବହୁତ ଫେମସ୍ ଜାଗା ଅଛି ସେଇଠି ସବୁ ମାନେ ମନ୍ଦିର ରିଲେଟେଡ଼୍ ସବୁ ମନ୍ଦିର ଜାଗା ବୁଲିବା ପରେ ଯଦି ତ ଟାଇମ୍ ହେଉଛି ତ ଆମେ ମୟୂରଭଞ୍ଜ ବି ଯିବା ହଉ ହଉ ହଉ ହଉ ଭାଇ ହଉ ରହୁଛି ହଉ ହଉ ହଁ ନମସ୍କାର